ଜଗତସିଂହପୁର ଜିଲ୍ଲାର ଅଭିବୃଦ୍ଧି ଆଉ ବିକାଶରେ ସମ୍ମୁଖୀନ ହେଇଥିବା କାରଣ ହେଉଛି ସେ ତ ପରିବେଶ ଖରାପ ବିଭିନ୍ନ ପ୍ରକାର କଳକାରଖାନା ଯୋଗୁଁ ଆମର ଜମି ଜଳ ଏଗୁଡ଼ା ସବୁ ପ୍ରଦୂଷିତ ହେଉଛି ଆଉ ଅର୍ଥନୈତିକ ଦୃଷ୍ଟିରୁ ବିଭିନ୍ନ ପ୍ରକାର କଳକାରଖାନା ପାରାଦ୍ୱୀପରେ ତିଆରି ହୋଇ ଅର୍ଥନୈତିକ ବୃଦ୍ଧି ଘଟିଛି ତାପରେ ଆମର ରାଜ୍ୟରୁ ବା ଆମର ଏଇ ଜଗତସିଂହପୁର ଜିଲ୍ଲାରୁ ମାଛ ଆଉ ସାର ଏଗୁଡ଼ା ସବୁ ରପ୍ତାନି ହେଉଛି ଯହାଫଳରେ ଆମର ଅର୍ଥନୈତିକ ଅଭିବୃଦ୍ଧି ସାମାଜିକ ଦୃଷ୍ଟିକୋଣରୁ ଆମର ସବୁ ଠିକ ଅଛି ପରିବେଶ ବିଭିନ୍ନ ଯେଉଁ ପାରାଦ୍ୱୀପରେ ଯେଉଁ କଳକାରଖାନା ସୃଷ୍ଟି ହେଇଛି ସେଗୁଡ଼ିକ ପରିବେଶ ପ୍ରଦୂଷିତ କରୁଛି ଯାହାଫଳରେ କି ଆମର ଚାଷ ଉପରେ ପ୍ରଭାବ ପଡ଼ୁଛି ବିଭିନ୍ନ ପ୍ରକାର ଉଦ୍ଭିଦର ଉତ୍ପାଦନ ଉପରେ ମଧ୍ୟ ପ୍ରଭାବ ପଡ଼ୁଛି ନଡ଼ିଆ ଗୁଆ ଯେଉଁ ଅନୁସାରେ ହେଉଥିଲା ସେଗୁଡ଼ିକ ସବୁ ହେଉନି ତାପରେ ଆମର ଜଗତସିଂହପୁର ଜିଲ୍ଲାରେ ଦୁର୍ଗମ ଅଞ୍ଚଳ କିଛି ନାହିଁ ଯେଉଁ ଦୁର୍ଗମ ଅଞ୍ଚଳ ଆମର ଏରସମା ସାଇଟଟା ଥିଲା ସେ ଉଣେଇଶହ ଅନେଶ୍ୱତ ବାତ୍ୟା ପରେ ବହୁତ ଯାଇଛି ଯାହାଫଳରେ କିି ଆମର ଏ ଅଞ୍ଚଳଠାରୁ ତିର୍ତୋଲ୍ ଆଉ ଜଗତସିଂହପୁର ଅଞ୍ଚଳଠାରୁ ସେ ବହୁତ ଉନ୍ନତ ବିଭିନ୍ନ ପ୍ରକାର ରାସ୍ତାଘାଟର ବହୁତ ସୁବିଧା ଗାଡ଼ିମଟର ବି ଠିକ ଭାବରେ ଚାଲିଛି ଲୋକମାନେ ହଇରାଣ ହରକତ ହେଉନାହାନ୍ତି ଏହି ଇଏ କଲେ ସୁବିଧା ହବ ସମ୍ବଳର ଅଭାବ କିଛି ନାହିଁ ଆଉ